ଓଡ଼ିଆରେ କହିବା ସମୟରେ ଆମେ ବହୁତ ଅସୁବିଧା ହେଉନାହିଁ କିନ୍ତୁ ଓଡ଼ିଆ ଭାଷା ଆମର ଶ୍ରେଷ୍ଠ ଭାଷା ଆମେ ଓଡ଼ିଶା ବାସୀ ସମସ୍ତେ ଆମେ ଓଡ଼ିଆ ଭାଷାକୁ ସମସ୍ତେ ଭଲପାଉ ଏଥିରେ ବହୁତ ମାତ୍ରା ଅଛି ବହୁତ ଅକ୍ଷର ଅଛି ଯାହାଫଳରେ ଅଠଚାଳିଶ ଅଣଚାଳିଶ ଅକ୍ଷର ଆମେ କଷ୍ଟସାଧ୍ୟ ଭାବେ ଶିଖିଥାଉ ଲେଖିବାକୁ ବି କଷ୍ଟ ଲାଗିଥାଏ ବହୁତ ଏହାର ଅନେକ କିଛି ଶବ୍ଦ ଥାଏ ମାତ୍ରା ଥାଏ ଯାହାଫଳରେ ଯା ଫଳ ଆ ଫଳ ଓ କାର ଐ କାର ସମସ୍ତ ଲାଗି ଆମେ ଓଡ଼ିଆ ଭାଷା ଲେଖିଥାଉ ଓଡ଼ିଶା ବାସୀ ଆମେ ଏଥିପାଇଁ ଗର୍ବିତ ଆମ ଓଡ଼ିଆ ଭାଷା ସବୁଠାରୁ ଶ୍ରେଷ୍ଠ ଆମେ ଇଂଲିଶ ଲେଖିଦେଇ ପାରିବା ଇଂଲିଶ ଶିଖିପାରିବା ଜଲ୍ଦି ଆମ ଇଂଲିଶ ଲେଖିହୋଇଯିବ କିନ୍ତୁ ଓଡ଼ିଆ ଭାଷାକୁ ଆମ ବହୁତ କଷ୍ଟ ହୁଏ ହାତ ଥରିଯାଏ ତା' ଭିତରେ ଶବ୍ଦ ଆମର କିଛି ଭୁଲ ବି ହୋଇଯାଏ ଆମ ଓଡ଼ିଶା ଶ୍ରେଷ୍ଠ ଭାଷା ଆମ ଓଡ଼ିଶାବାସୀ ଆମ ଓଡ଼ିଶାରେ ଏହିଭଳିଆ ଲେଖା ଆମେ କେବେ ଦେଖି ନାହେଁ ଯାହାଫଳରେ ଆମ ଓଡ଼ିଶାର ଶ୍ରେଷ୍ଠ ଭାଷା ଓଡ଼ିଆ ସେଇଥିପାଇଁ ଆମେ ସବୁ ଲୋକ ଗର୍ବରେ ଆମେ ଓଡ଼ିଆ ଲେଖିଥାଉ ଓଡ଼ିଆ ପଢ଼ି ବି ଥାଉ ଆଉ ସମସ୍ତଙ୍କ ସହିତ ଓଡ଼ିଆରେ କଥାବାର୍ତ୍ତା ବି କରିଥାଉ